ହ୍ୟାଲୋ ହ୍ୟାଲୋ ହଁ ମୁଁ ସ୍ୱରୂପ କହୁଛି

ଆପଣ୍ କେବେ ଆସ୍ବେ ହଁ କାଲି ଆସିବେ ଆପଣ୍ କେତେବେଳେ ଇନ୍କେ ପହଞ୍ଚିବେ ବେଲେ ହଟେଲ୍କୁ କେତେବେଲେ ଆପଣ୍ ପହଞ୍ଚିବେ ହଉ ଦଶ୍ ବଜେ ଆମ ହୋଟେଲ୍ ସକାଲୁ ଛଅ ବଜେ ଓପନ୍ ହେଇଯାଏସି ଓପନ୍ ହେଲା ପରେ ଆମର୍ ଆପଣ୍ ଆପଣ୍ଙ୍କର୍ ରୁମ୍ ବୁକ୍ କରିଛନ୍ କି ନେଇ କରି ହଁ ଆପଣ ଯେ କେତେ ନମ୍ବର୍ଟା ଦିଆହେଇଛେ ଆପଣଙ୍କୁ ଛଅ ନମ୍ବର୍ ରୁମ୍ ଦିଆହେଇଛେ ହଁ ଖାଏବାର୍ ବ୍ୟବସ୍ଥା ତ ସବୁ ଆମର୍ ଆମର୍ ଇଥିରେ ସ୍ପେଶାଲ୍ ଡିସ୍ ଭେଜ୍ ଭେଜ୍ ବିରିୟାନି ଏବଂ ପନିର୍ ମସଲା ଆମର୍ ଇ ହୋଟେଲ୍ର ଭଲ୍ ଡିସ ଏ ଆପଣ୍ ଟ୍ରାଏ କର୍ବେ ଆଉ ଆମର୍ ଆମର୍ ହୋଟେଲ୍ ରୁମ୍ରେ ଆପଣ୍ ଏ ସି ବୁକ୍ କରିଚନ୍ କି ନନ୍ ଏ ସି ବୁକ୍ କରିଚନ୍ ହଁ ଏ ସି ଗୁଟେ ଏ ସି ଡବଲ୍ ବେଡ଼୍ ଅଛେ ଲେଟ୍ରିଂ ବାଥ୍ରୁମ୍ ଏଟାଚ୍ ଅଛେ ଲାଇଟ୍ ଲାଇଟିଙ୍ଗ୍ ବ୍ୟବସ୍ଥା ଅଛେ ଆଉ କିଛି ହଁ ହଁ ହଁ ଫ୍ୟାମିଲି ହଁ ଚାର୍ ଜଣ୍ ଚାର୍ ଜଣ୍ ରହିପାର୍ବେ ତିନ୍ ଚାର୍ ଜଣ୍ ରହିପାର୍ବେ ଚାର୍ ଜଣ୍ର ବେଶି ଆମେ ଏଲାଓ ନେଇଁ କରୁ ଆଉ ଆଧାର୍ କାର୍ଡ଼୍ ଆନିକି ଆସ୍ବାକେ ପଡ଼୍ବା ଆପଣଙ୍କର୍ ଆସବାର୍କେ ହେଲେ ଆଧାର୍ କାର୍ଡ଼୍ ଆନିକିରି ଆସ୍ବେ କାଲି ଆପଣ୍ ଦଶ୍ ବଜେ ପହଞ୍ଚିଲେ ଆମର୍ ରାତିରେ ରାତିରେ ଦଶ୍ରେ ଆମର୍ଟା ହୋଟେଲ୍ ବନ୍ଦ୍ ହେଇଯାଏସି ଆପଣ୍ ଯେନେ ବାହାରେ ଥିଲେ ବି ଆପଣ୍ ରୁମ୍କେ ପଲେଇଆସ୍ବେ ଆଉ ହୋଟେଲ୍ର ରୁଲ୍ ରେଗୁଲେସନ୍ ହେଲା ସକାଲୁ ଛଅରେ ଓପନ୍ ହେବା ରାତିରେ ଦଶ୍ରେ ବନ୍ଦ୍ ହେବା ଆଉ ଆମର ୱେଟର୍ ଥିସନ୍ ୱେଟର୍କୁ ଆମେ ଆପଣ୍ ଜାଣା ଅର୍ଡ଼ର୍ କର୍ବେ ସକାଳୁ ଜାଣା ଅର୍ଡ଼ର୍ କର୍ବେ ଆପଣଙ୍କର୍ ପାଖେ ୱେଟର୍ ଯାଇକିରି ୱେଟର୍ ଆନ୍ବା ଆପଣଙ୍କର୍ ଯେନ୍ ଡିସେସ୍ ମଗାବେ ସେ ଆପଣଙ୍କର୍ ରୁମ୍କେ ଡେଲିଭରି କରି ନେବା ଆଉ କିଛି ଅସୁବିଧା ହେଲେ ଆପଣ ୱେଟର୍ର ହାତେ କହିପାର୍ବେ ନାଇଁ ତ ଆମ ଆମ୍କୁ ଡାଇରେକ୍ଟ୍ କଲ୍ କରିକରି ଜଣେଇପାର୍ବେ କିଛି ବି ଅସୁବିଧା ହେବା ଆପଣ୍ ଜଣାବେ ଏଥିରେ କିଛି ଭାବ୍ବାର୍ ନିନ ଆଉ ଆମର୍ ଆମର୍ ହୋଟେଲ୍ରେ ଆମର୍ ରେଟ୍ ବି ସବୁ ବାହାରର୍ ହୋଟେଲ୍ରୁ ବି ଆମର୍ ରେଟ୍ ଠିକ୍ ରହେସି ଆମର୍ ଆମର୍ ରେଷ୍ଟୁରାଣ୍ଟ୍ କ୍ୱାଲିଟି ଆମର୍ କୁକର୍ମାନେ ବି ଭଲ୍ ଅଛନ୍

ହଁ ହଁ ଆପଣ ଆସନ୍ତା କାଲି କେତେବେଲେ ପହଞ୍ଚିବେ ହଉ ଠିକ ଠିକ୍ ଅଛି ଠିକ୍ ଅଛି ଥ୍ୟାଙ୍କ୍ ୟୁ ମ୍ୟାମ୍ ହ୍ୟାଲୋ ହଉ ରଖ ରଖ ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ